ଗ୍ରାମାଞ୍ଚଳର କୃଷକମାନେ ଗାଈ ବଳଦ ପାଳନ କରନ୍ତି ପୁଷ୍ସନ୍ ଜେନ୍ଟାକିି ପ୍ରାୟ ସମସ୍ତଙ୍କର୍ ପାଖେ ଦୁଇ ପଟ୍ ଚାର୍ ପଟ୍ ଗାଏ ଅଛନ୍ ବଲଦ୍ ବି ଅଛନ୍ ଚାଷ୍ କାମ୍ରେ ଯେନ୍ତା ଲାଗ୍ସି ନଙ୍ଗଲ୍ ହଲ୍ କର୍ସନ୍ ତ ଗାଏ ବଳଦ୍ମାନ୍କର୍ ଯେନ୍ ଗୋବର୍ ହେସି ସେ ଗାଏ ଦାମୁରମାନ୍କର୍ ଗୋବର୍କେ ଆମର୍ ଚାଷୀମାନେ କାଣା କର୍ସନ୍ ଗୁଟେ ଖାଲ୍ଟେ କୁଡ଼୍ସନ୍ ଚଉଡ଼ା କରି ଦଶ୍ ଫୁଟ୍ ଦଶ୍ ଫୁଟ୍ ବା ପନ୍ଦ୍ର ଫୁଟ୍ ଦଶ୍ ଏନ୍ତା ଗୁଟେ ଖାଲ୍ଟେ କରିକିରି ସେ ଖାଲ୍ରେ ଗୋବର୍କେ ପକାସନ୍ ସେ ଗୋବର୍ ସାଙ୍ଗେ ସାଙ୍ଗେ ଘରେ ଦ୍ୱାରେ ବି ଯେନ୍ ପନିପରିବା କାଣା କଟାଛଟା କର୍ସନ୍ ସବୁ ବଣ୍ଡା ବୁନ୍ଡ଼ି କରି ଝାଡ଼ୁ କରି କରି ଜେନ୍ଟା ଆବର୍ଜନା ବାହାର୍ସି ସେଟା ବି ସେନ ପକାସନ୍ ଖାଲେ ଯେନ୍ଟାକିି ସେଟା ଜମା ହେଇକିରି ବହୁତ୍ ଖତ୍ ହେଲା ପରେ ସେଟା ଗୁଟେ ଖତରେ ପରିଣତ୍ ହେଇଯାଏସି ଗୋବର୍ଗୁଡ଼ିକ ସେଟା ବର୍ଷା ପାଣିରେ କୁହି କୁହି କରି ସେ ଖାଲ୍ରେ ଗୁଟେ କମ୍ପୋଷ୍ଟ୍ ଖତ ବନାସି ଆର୍ ସେ ଖତ୍କେ ଆମର୍ ଚାଷୀ ଭାଇମାନେ ନେଇକରି ଆମେ କ୍ଷେତେ ଦେସୁଁ ଯାହାଦ୍ୱାରା ଚାଷ୍ କାମ୍ ଭଲ୍ ହେସି ଧାନ୍ ଚାଷ୍ ମକ୍ଫୁଲି ଚାଷ୍ ଯେନ୍ କରାହେସି ସେ ଗଛ୍ମାନେ ଭଲ୍ ହେସି ଉତ୍କୃଷ୍ଟ ହେଇକି ବଢ଼୍ସି ଧାନ୍ ବି ବହୁତ୍ ବଢ଼ିଆ ହେସି ତେଣୁକରି ସେଟାକେ ଆମେ ଯେ ହେତେ ଫିକି ନି ଦେଇ କରିି ଗୁଟେ ଗାଡ଼୍ କରିକିରି ସେ ଗାଡ଼୍ରେ ରଖ୍ସୁଁ ଜେନ୍ଟାକେ ଆମେ ଖତ ଗଦା ବୋଲି କହେସୁଁ ଖତ ଖାଲ୍ ବୋଲି କହେସୁଁ ଏବଂ ସେ ଖତ୍କେ ନେଇକିରି ଚାଷ୍ କାମ୍ରେ ଲଗାସୁଁ ଯାର୍ଦ୍ଵାରାକି ସେଟା ସାର୍ନୁ ବି ଆର୍ ବଢ଼ିଆ କାମ୍ ଦେସି ଆମେ ସାର୍ ଦେଲେ ତ ପନ୍ଦ୍ର ଦିନେ କୁଡ଼େ ଦିନେ ତାର୍ ଇଏ କଲର୍ ଫଲର୍ ଫାକି ଯାଏସି କିନ୍ତୁ ଗୋବର୍ କେ ଖତ୍ ଦେଲେ ବହୁତ୍ ଦିନ୍ ତାର୍ ଇଏ ରହେସି ହୃଷ୍ଟପୃଷ୍ଟ ହେଇକରି ଗଛ୍ଟା ବଢ଼ିପାର୍ସି